ପଶୁପାଳନ କହିଲେ ଆମର ଯେଉଁଠି ଗାଈ ଗାଈ ପାଳନ କରିବା ଛେଳି କରିବା ତା'ପରେ କୁକୁଡ଼ା କରିବା ତା'ସହିତ ପାର୍ଶ୍ଵ ବ୍ୟବସାୟ କହିଲେ ସେ ଯେଉଁ ଗାଈରୁ ଯାହା ଗୋବର ମିଳିଲା ଯେଉଁଡ଼ା ଖତ ଅନୁସାରେ ଯେଉଁ ଅର୍ଗାନିକ୍ ଖତ ଆମେ ବିକ୍ରି କରିକି ପାର୍ଶ୍ଵ ବ୍ୟବସାୟ ଭଲ କରିପାରିବା ତା'ପରେ ଗାଈରୁ କ୍ଷୀର ବାହାର କରିକିରି ଆମେ କ୍ଷୀର ମାର୍କେଟରେ ବିକ୍ରି କରିପାରିବା ତା'ପରେ ଗଲା କୁକୁଡ଼ା ଯଦି ଆମେ ପାଳନ କରୁଛେ ସେଥିରୁ ଅଣ୍ଡା ବାହାର କରିକିରି ଆମେ ଅଣ୍ଡା ବି ବିକ୍ରି କରିବା ଛେଳି ଯେମିତି ଛେଳି ମାଂସ ଖାସୀ ମାଂସ ଯେଉଁଟା ରହୁଛି ସେଇଟା ବି ଆମେ ବିକ୍ରି କରିବା ମାର୍କେଟରେ ଅଧିକା ଉତ୍ପାଦକ ହେଲେ ଆମର ତା'ସହିତ ଆମର ଯେଉଁଟା ରହିଲା ପାଖରେ ଅଲଗା କିଛି ବିଜନେସ୍ ସାଇଡ଼୍ ବିଜନେସ୍ ହେଲା କେଉଁଠି ଗୋଟେ ଗ୍ରୋସରୀ ଷ୍ଟୋର୍ କଲେ ସେଥିରେ ଆମେ ସେଇ ପଶୁରୁ ଇତ୍ୟାଦିରୁ ଯେଉଁ ଘିଅ ବାହାରିଲା ଦହି ବାହାରିଲା ସେଇଟା ଆମର ସେଇ ଗାଈମାନଙ୍କରୁ ବାହାରିଲାରୁ ଆମେ ଆମର ବିକ୍ରି କରିପାରିବା